ଆମର୍ ଅଞ୍ଚଲନଁ କୀଡ଼ା କ୍ଷେତ୍ରରେ ବହୁତ୍ କିଛି ସାହାଯ୍ୟ ମିଲ୍ସି ଆମ୍କୁ ମାନ୍କୁ ଆମେମାନେ ଛୁଆମାନ୍କୁ ବହୁତ୍ ପ୍ରୋତ୍ସାହିତ୍ କରସୁଁ ଛୁଆମାନ୍କୁ ଖେଲାବାର୍ ଲାଗି ଆଗ୍କେ ବଢ଼ାବାର୍ ଲାଗି ସେମାନଙ୍କୁ ସୁବିଧା ସୁଯୋଗ ସବୁ ଦିଆହେସି କିନ୍ତୁ ହଉ ଏଇ ଜିନିଷ୍ଟା ଖାଲି ଆମର୍ ପ୍ରାଥମିକ ସ୍ତରରେ ହେସି ହେଲା ତ ଗାମାଞ୍ଚଲରେ ଯେନ୍ ଆମର୍ ସରପଞ୍ଚ୍ ବସିଛନ୍ ସରପଞ୍ଚଆକଁର୍ ତରଫୁ ଯଦି କିଛି ସୁବିଧା ସୁଯୋଗ ମିଲିଯାତା ବଲେ ଛୁଆମାନେ ବହୁତ୍ ବଢ଼ିଆ ଆଗ୍କେ ବଢ଼୍ତେ ଆର୍ ସେମାନେ କେନ୍ତାକରି ଆଗକେ ବଢ଼ିକରି ଭଲ୍ କାମ୍ କରି ପାର୍ତେ ସେ ବିଷୟରେ ଜାନିପାର୍ତେ ଛୁଆମାନଙ୍କୁ ଆଗ୍କେ ବଢ଼ାଲେ ହିଁ ସେମାନେ ହିଁ ଦେଶର୍ ନାଗରିକ ହନ୍ ସେମାନେ ହିଁ ଦେଶକେ ମେଡ଼ାଲ୍ ସବୁ କିଛି ଦେଇପାର୍ବେ ଆରୁ ବହୁତ୍ କିଛି ସ୍ୱାସ୍ଥ୍ୟର ସୁବିଧା ବି ଦେଇପାର୍ବେ ପେନସନ୍ର ସୁବିଧା ବି ଦେଇପାର୍ବେ ଇ ସବୁଥିର୍ ଯୁଜନା ବି କରିପାର୍ବେ ହେଲା ତ ଛୁଆମାନଙ୍କୁ ପ୍ରୋତ୍ସାହିତ କରିକରି କ୍ରୀଡ଼ାର ଯେତ୍କି ବି ଉପକରଣମାନେ ଅଛେ ସେ ଜିନିଷ ମାନେ ଛୁଆମାନଙ୍କୁ ଯୁଗେଇ ଦେବାର୍ କାମ୍ ଏ ଗ୍ରାମାଞ୍ଚଲ କ୍ଷେତ୍ରରେ ହେଲା ଯେନ୍ଟା କି ପଞ୍ଚାୟତ କ୍ଷେତ୍ରରେ ଆମର୍ ଅଞ୍ଚଲରେ ସରପଞ୍ଚ ଖାଇ ପି ଦଉଛନ୍ ପଇସାକେ ଭାଗବୁଟା କରିକରି ଆଉ ସହାୟତା ପ୍ରଦାନ ନାଇଁ କରବାର୍ ଛୁଆମାନଙ୍କୁ